ସ୍ୱାସ୍ଥ୍ୟ ପାଇଁ ପହଁରିବା ବହୁତ ଭଲ ହୋଇଥାଏ ଫିଟନେସ ରହିବା ମଧ୍ୟ ଦ୍ୱାରା ଲାଭକରଣ ହୋଇଥାଏ ଯେମିତିକି ଆମ ନିଶ୍ୱାସ ପ୍ରଶ୍ୱାସ ନେବାରେ ବହୁତ ସାହାଯ୍ୟ କରେ ଆମର ପହଁରିବା ଦ୍ୱାରା ଆମର ନିଜର ଗୋଟିଏ ଶକ୍ତି ବଢିଥାଏ ଯାହା ପାଇଁକା ଆମ ନିଶ୍ୱାସ ପ୍ରଶ୍ୱାସ ନେବାରେ ସୁବିଧା ହୋଇଥାଏ ଏବଂ ଆମେ ବହୁତ ସମୟ ପର୍ଯ୍ୟନ୍ତ ନିଶ୍ୱାସ ବନ୍ଦ କରିକି ମଧ୍ୟ ରହିପାରିବା କାରଣ ଅଭ୍ୟାସଗତ ରେ ଆମେ ପହଁରିବା ଦ୍ୱାରା ସେ ବହୁତ ସମୟ ପର୍ଯ୍ୟନ୍ତ ନିଶ୍ୱାସ ବହୁତ ମାନେ ଇଏ ରେ ନେଇଥାଉ ସେଇଟା ଆମେ ସୁବିଧା ହୋଇପାରେ ଆମର ଯଦି କୌଣସି ଅସୁବିଧା ହୋଉଥାଏ ଦୂରରୁ କ'ଣ ଡେରି ହେଲେ ମଧ୍ୟ ଆମେ ସେଇଟା ସୁବିଧା ପାଇପାରିଥାଉ